ମୁଁ ନା ଶ୍ରୀକୃଷ୍ଣ ଦୋକାନ ଯାଇଥିଲି ଗୋଟିଏ ସୁତା ଶାଢ଼ୀ ଆଣିଲି ଆଉ ଗୋଟିଏ ଶିଫନ୍ ଶାଢ଼ି ଆଣିଲି ଶାଢ଼ୀର କଲର୍ ଛପା ଧଡ଼ି ରଙ୍ଗ ବହୁତ ପସନ୍ଦ ଲାଗିଲା ଶାଢ଼ୀଟି ପତଳା ଥିଲା ଭଲ ନରମ ଲାଗୁଥିଲା ପିନ୍ଧିବାକୁ ଭଲ ଲାଗିବ ସେଥିପାଇଁ ଆଣିଲି ଆଉ ଆଉ ଶିଫନ୍ ଶାଢ଼ୀ ରଙ୍ଗ ବଢ଼ିଆ ଲାଗିଲା ହଳଦିଆ ଶାଢ଼ୀ ମୋର ପସନ୍ଦ ତାର ଛପା ବହୁତ ଭଲ ଥିଲା ସେଥିପାଇଁ ଶାଢ଼ୀଟି ଆଣିଲି ଶାଢ଼ୀ ବର୍ଷା ଦିନରେ ପିନ୍ଧିବା ଲାଗି ଭଲ ଲାଗିବ ପାଣି ସଙ୍ଗେ ସଙ୍ଗେ ଛାଡ଼ି ଯିବ ସେଥିପାଇଁ ଶାଢ଼ୀଟିକୁ ଆଣିଛି ଆଉ ଆର ରଙ୍ଗ ଛାଡ଼ିବନି